ମୁଁ ବିଭିନ୍ନ ପ୍ରକାରର ଗଛ ଫୁଲଗଛ ଫଳଗଛ ପନିପରିବା ଗଛ ଲଗାଇବାକୁ ଭଲ ପାଇଥାଏ ସେହିପରି ଭାବରେ ଆମ୍ବଗଛ ପଣସଗଛ ଖଜୁରୀଗଛ ଶାଳଗଛ ମୁଁ ଲଗାଇଛି ଏବଂ ସେଥିରୁ ମୁଁ ଅମ୍ଳଜାନ ପାଉଛି କାରଣ ଗଛ ବଞ୍ଚିଲେ ଆମେ ବଞ୍ଚିବା ସେହିପରି ଭାବରେ ଫୁଲ ଗଛଗୁଡ଼ିକ ହେଲା ଗେଣ୍ଡୁଗଛ ଟଗରଗଛ ମନ୍ଦାରଗଛ ସେଥିରୁ ଫୁଲ ଫୁଟିଲେ ଆମେ ସେ ଫୁଲ ନେଇ ନିତି ଭଗବାନକୁ ଅର୍ପଣ କରିଥାଉ ଫଳଗଛ ଗୁଡ଼ିକ ହେଲା ଡାଳିମ୍ବଗଛ ଆମ୍ବଗଛ ସେଓଗଛ ଅଙ୍ଗରଗଛ ଅଙ୍ଗୁର ଗଛରୁ ଆମେ ସବୁ ବିଭିନ୍ନ ପ୍ରକାରର ଫଳ ନେଇ ଆମେ ଖାଇଥାଉ ଏବଂ କୌଣସି ପ୍ରକାରର ଆମର ରୋଗରୁ ଆମେ ମୁକ୍ତ ପାଇଥାଉ କାରଣ ବଜାରରେ ବିକା ଯାଉଥିବା ଫଳମୂଳ ଏବଂ ପନିପରିବାରେ ବିଭିନ୍ନ ପ୍ରକାରର କୀଟନାଶରକ ସାର ପକାଯାଇଥାଏ ଯାହା ଦ୍ୱାରା ଆମେ ଖାଇବା ଦ୍ୱାରା ଆମର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ତା'ପରେ ଆମର ବଗିଚାରେ ଆମେ ବିଭିନ୍ନ ପ୍ରକାରର ଫଳମୂଳ ଏବଂ ପନିପରିବା ଚାଷ କରିଥାଉ ସେଗୁଡ଼ିକ ହେଲା ବିନ ଝୁଲଣ ମାଖଣ ଜହ୍ନି ଇତ୍ୟାଦି ପନିପରିବା ଚାଷ କରିଥାଉ ଏବଂ ଖାଇଥାଉ ଖାଇବା ଦ୍ୱାରା ଆମକୁ କୌଣସି ପ୍ରକାର ରୋଗ ହୋଇନଥାଏ ବଜାରରେ କିଣିଲେ ସେହି ପରିବା ଗୁଡ଼ିକ ବହୁତ ଚାହିଦା ମଧ୍ୟ ପଡ଼ିଥାଏ ଏବଂ ତାହା କୀଟନାଶକ ସାର ପ୍ରୟୋଗ ଦ୍ୱାରା ଆମ ଖାଇବା ଦ୍ୱାରା ଆମର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ ତେଣୁ ଆମେ ଆମ ବଗିଚାରେ ଚାଷ କରି ଆମେ ଚାହିଦା ମେଣ୍ଟାଇ ଥାଉ